ଆମ ଗ୍ରାମାଞ୍ଚଳର ଲୋକମାନେ ଗେମ ଖେଳିବା ପାଇଁ ବହୁତ ପସନ୍ଦ କରନ୍ତି ଯେପରି ଛୋଟଛୋଟ ପିଲାମାନେ ମଧ୍ୟ ଏବଂ ପାଖାପାଖି ପଚିଶି ବର୍ଷର ଯୁବକମାନେ ମଧ୍ୟ ଖେଳିଥାନ୍ତି ଯେମିତି କ୍ରିକେଟ ଖେଳ ହୁଏ ଗ୍ରାମାଞ୍ଚଳରେ ପଞ୍ଚାୟତ ପ୍ରିମିଅର ଲିଗ ହୁଏ ପଞ୍ଚାୟତ ରେ ପାଖାପାଖି ଗ୍ରାମରୁ ଯେତେ ସବୁ ଦଳ ଅଛନ୍ତି ସେମାନେ ଖେଳିବାକୁ ଆସନ୍ତି ଗ୍ରାମରୁ ଗ୍ରାମରୁ ଗୋଟିଏ କିମ୍ବା ଦୁଇଟି ଦଳ ଆସିଥାନ୍ତି ଖେଳିବାପାଇଁ ସେଠାରେ ବହୁତ ଗୁଡ଼ିଏ ଜନ ସମାଗମ ହୁଏ ଲୋକମାନେ ସେଠାରେ ଉପସ୍ଥିତ ରହି ଖେଳର ଶେଷ ପର୍ଯ୍ୟନ୍ତ ଦେଖିଥାନ୍ତି ଉଭୟ ପକ୍ଷର ଖେଳାଳିମାନେ ମଧ୍ୟ ତାଙ୍କ ଭିତରେ ଭଲ ପାଇବା ଏବଂ ସ୍ନେହ ଶ୍ରଦ୍ଧାର ଆଦାନ ପ୍ରଦାନ ହୁଏ ଆଉ ସେହି ଲୋକମାନେ ମଧ୍ୟ ଯେଉଁମାନେ ଉପସ୍ଥିତ ଥାନ୍ତି ସେମାନେ ମଧ୍ୟ ସେମାନଙ୍କ ଖେଳକୁ ଉତ୍ସକୃତ କରନ୍ତି କେହି କେହି ତାଙ୍କ ଖେଳ ଦେଖି ଖୁସି ହେଲା ପରେ କିଛି ପଇସା ମଧ୍ୟ ତାଙ୍କୁ ଦେଇଥାନ୍ତି ଏବଂ ଖେଳର ଶେଷରେ ସେମାନେ ଯାହା ବି ପ୍ରାଇଜ ଜିତିଥାନ୍ତି ସେ ପଇସାକୁ ସେମାନେ ବାଣ୍ଟିକି ନିଅନ୍ତି କିମ୍ବା ଗ୍ରାମାଞ୍ଚଳର କାମରେ ଲଗାଯାଏ ଏବଂ ଅନେକ ଗୁଡ଼ିଏ ଲୋକମାନେ ମଧ୍ୟ ଏହି ଖେଳରେ ଖୁସି ହୋଇ କିଛି ପଇସା ଦାନ କରନ୍ତି ଆଉ ଖେଳକୁ ଆଗକୁ ନେଲେ ହିଁ ଗୋଟିଏ ଗ୍ରାମର ବିକାଶ ହୋଇଥାଏ ଏବଂ ଖେଳିବା ଦ୍ୱାରା ପିଲାମାନଙ୍କର ମାନସିକ ସ୍ତରର ବିକାଶ ହୋଇଥାଏ ଖେଳ ସାହାଯ୍ୟରେ ଆମ ଭିତରେ ଭାଇଚାରା ପ୍ରତିଷ୍ଠା ହୁଏ ଏବଂ ଗ୍ରାମ ଗ୍ରାମ ସମ୍ପର୍କ ବଢ଼ିଥାଏ ଏବଂ ଖେଳକୁ କିପରି ଆମେ ଉନ୍ନତି ରୂପେ ନେବା କିଛି ପିଲାମାନଙ୍କର ଭଲ କାମରେ ଲାଗିବ ଯେମିତି ଏବଂ ଛୋଟ ଛୋଟ ପିଲାଙ୍କୁ କେମିତି ସେ କ୍ରୀଡ଼ା ଗୁଡ଼ାକ ଶିଖାଯିବ ଏବଂ ଆଗାମୀ ଖେଳାଳି ମାନେ ଯିଏ ବି ଆସିବେ ବା ଗ୍ରାମରେ ଖେଳ ଖେଳିବେ ସେମାନେ ଭଲ ଖେଳିପାରିବେ ସେଥିପାଇଁ ତାଙ୍କୁ ଉତ୍ସର୍ଗୀକୃତ କରିବା ଏହିପରି ଭାବରେ ଆମ ଗ୍ରାମାଞ୍ଚଳରେ ଲୋକମାନେ ଏହି ଖେଳ ଖେଳି ବା କ୍ରୀଡ଼ାକୁ ଉପଯୁକ୍ତ ବ୍ୟବହାର କରି ଉପକୃତ ହୋଇଥାନ୍ତି